ଖବର୍କାଗଜ୍ରୁ ବହୁତ୍ ଗୁଡ଼ାଏ ଜିନିଷ୍ ପତର୍ ଜାନ୍ବାକେ ମିଲ୍ସି ଆଉ ସମାଜ୍ନେ ଆଜିକାଲି ବହୁତ୍ ସେ ଗୁଡ଼ାଏ ଖବର୍ମନେ ବାହାରୁଛେ ଆରୁ ଏବେ ତ ବାହାର୍ ଦେଶର୍ କଥାମନେ ଯେତେ ଖବର୍ମନେ ସମାଜ୍ ଖବର୍ନେ ମିଲି ଯାଉଛେ ବିଭିନ୍ନପ୍ରକାର୍ ସମ୍ବା ସମାଜ୍ମାନ୍ଙ୍କର୍ ନାଁ ଅଛେ ଯେନ୍ତା କି ଆମର୍ ଧରିତ୍ରୀ ସମ୍ବାଦ୍ ସମାଜ୍ ବିଭିନ୍ନପ୍ରକାର୍ ବହୁତ୍ ଅଛେ ସେନେ ବହୁତ୍ ସେ ଗୁଡ଼ାଏ ଖବର୍ ନ୍ୟୁଜ୍ମାନେ ଆଇସି ଯେନ୍ଟାକି ଅଧା ସତ୍ ବି ମିଛ୍ ବି ହେଲେ କେନ୍ଟା ସତ୍ କେନ୍ଟା ମିଛ୍ ଜାନିନେଇଁ ହୁଏ ହେନ୍ତା ପୋଲିସ୍ ଷ୍ଟେସନ୍ମାନଙ୍କର୍ ଯଦି କି କାଣା ଗୁଟେ କର୍ବାର୍ ଥିଲେ ଜଦି ମିଛ୍ କଥା ବି ଦେଇ ଦେଉଛନ୍ ଆଉ ସତ୍ କଥା ଦେଇ ଦେଉଛନ୍ ଆଉ ଏବେ ତ ଏବେ ଖବର୍କାଗଜ୍ମନେ ଅଧିକାଂଶ ନେଇଁ ପଢ଼୍ବାନେ ଏବେ ଇଣ୍ଟର୍ନେଟ୍ ଆଇଲା ଯୋଗୁଁ ସବୁ ସୋସିଆଲ୍ ମିଡ଼ିଆନେ ବାହାରି ଯାଉଛେ ଇନ୍ଷ୍ଟାଗ୍ରାମ୍ ଫେସବୁ୍କ୍ ଆଉ ବିଭିନ୍ନପ୍ରକାର୍ ୱେବ୍ସାଇଟ୍ମାନ୍ଙ୍କର୍ନୁ ବି ମିଲି ଯଉଛେ ଆଉ ଟିଭିମନ୍କେ ବି ନ୍ୟୁଜ୍ମାନେ ମିଲୁଛେ ଆରୁ ବହୁତ୍ ସେ ଗୁଡ଼ାଏ ଶିଖ୍ବାର୍ଟା ମିଲ୍ସି ଖବର୍କାଗଜ୍ନେ ହେଲେ ଏବେ ଏବେ ନେଇଁ ଆସ୍ବାନେ ଆଘିଲ୍ ପଢ଼ୁଥିଲେ ଯେତେବେଲେ ମୁଇଁ ଛୋଟ୍ ଥିନି ସେତେବେଲେ ରେଡ଼ିଓ ଥିଲା ଛୋଟ୍ ବେଲେ ଶୁଣୁଥିନୁ ସବୁ ଘରେ ମିଶିକରି ଏବେ ଆଉ ସେଟା ନେଇଁନେ ଏବେ ଜାର୍ ଫୋନେ ସେ ସ୍ମାର୍ଟ୍ ଫୋନେ ଦେଖି ଦଉଛନ୍ନେ